ନୟାଗଡ଼ ଜିଲ୍ଲାରେ ବିଶେଷ କରି ରଣପୁରର ରଥଯାତ୍ରା ପ୍ରସିଦ୍ଧ ଅଟେ ଏବଂ ଏହା ବିଶ୍ୱର ଦ୍ଵିତୀୟ ଶ୍ରୀକ୍ଷେତ୍ର ନାମରେ ପରିଗଣିତ ହୋଇଅଛି ଏହି ଜିଲ୍ଲାକୁ ବହୁତ ଶ୍ରଦ୍ଧାଳୁଙ୍କର ସାମଗମ ହୋଇଥାଏ ଚନ୍ଦନ ଯାତ୍ରା ଏବଂ ରଥ ଯାତ୍ରାରେ ତେଣୁ ରଥ ଯାତ୍ରାରେ ଏତେ ଗୁଡ଼ିଏ ଦୋକାନ ପଡ଼ିଥାଏ ଯେ ବଡ଼ଦାଣ୍ଡ ପୁରା ଭରପୁର ହୋଇଯାଇଥାଏ ଏହି ଦାଣ୍ଡରେ ଯେଉଁ ଦୋକାନ ଗୁଡ଼ିକ ପଡ଼ିଥାଏ ତାଙ୍କର ଆର୍ଥିକ ଦୃଷ୍ଟି କୋଣରୁ ସେମାନେ ମଧ୍ୟ ଏହି ପନ୍ଦର ଷୋହଳ ଦିନ ରଥଯାତ୍ରା ମଧ୍ୟରେ ସେମାନେ ବହୁତ ଉନ୍ନତି କରିଥାନ୍ତି ତା ସହିତ ବହୁତ ବାହାରୁ ଲୋକ ଦ୍ଵିତୀୟ ଶ୍ରୀକ୍ଷେତ୍ର ରଣପୁର ହୋଇଥିବା ରୁ ବାହାରୁ ମଧ୍ୟ ଲୋକମାନଙ୍କର ସମାଗମ ଅଧିକ ହୋଇଥାଏ ଯାହାଦ୍ୱାରା କି ଗୋଟିଏ ସାମାଜିକ ସ୍ଥିତି ଓ ଅର୍ଥନୈତିକ ବିକାଶ ମଧ୍ୟ ଘଟିଥାଏ ଆମ ରଣପୁର ଅଞ୍ଚଳର ଲୋକମାଙ୍କର ମଧ୍ୟ କିଛି ଉନ୍ନତି ହୋଇଥାଏ ସାମାଜିକତା ପରିବର୍ତ୍ତନ କ୍ଷେତ୍ରରେ ବା ସମାଜର ଯେଉଁ ବାସିନ୍ଦା ଉପରେ ଏଇ ରଥଯାତ୍ରାର ଯେଉଁ ପ୍ରଭାବ ପଡ଼ିଥାଏ ସେଇ ପ୍ରଭାବକୁ ନେଇ ଆମ ଜିଲ୍ଲାର ଏଇ ରଣପୁର ରଥଯାତ୍ରା ଗୋଟିଏ ଗୌରବାନ୍ଵିତ ବା ଯେହେତୁ ଆମ ବିଶ୍ୱର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ରଣପୁର ସେଥିପାଇଁ ଲୋକମାଙ୍କର ସାମାଜିକ ପରିବର୍ତ୍ତନ ବା ଅର୍ଥନୈତିକି ବିକାଶ ଦୃଷ୍ଟିରୁ ବହୁତ ଉନ୍ନତି ହୋଇଥାଏ ବାହାରୁ ଯେଉଁମାନେ ଆସିଥାନ୍ତି ସେମାନେ ଖୁସିରେ ସେମାନଙ୍କର ଜୀବିକା ନିର୍ବାହ କରିବା ସହିତ ଦୋକାନରୁ ଯେଉଁ ସାମଗ୍ରୀ ବିକ୍ରି କରିଥାନ୍ତି ସେମାନଙ୍କର ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇ ଆର୍ଥିକ ଦୃଷ୍ଟି କୋଣରୁ ସେମାନଙ୍କର ଅର୍ଥନୈତିକ ବିକାଶ ହୋଇଥାଏ ତେଣୁ ଆମେ ରଣପୁରର ରଥଯାତ୍ରାକୁ ପ୍ରସିଦ୍ଧ ଭାବେ ନେଇଥାଉ